ଆମେ ଏକ ସୁନ୍ଦର ଜାଗାକୁ ବାହାରିଲୁ ସେଇ ତାହାର ନାମ ହେଉଛି ଭୁବନେଶ୍ୱର ଭୁବନେଶ୍ୱରରେ ଆମେ ଏକ ସୁନ୍ଦର ଜାଗା ଗଲା ପରେ ଆମକୁ କିଛି ମାନେ ବହୁତ ଭୋକ ଲାଗଲା ଭୋକ ଲାଗଲା ପରେ ଆମେ ଗଲୁ ଗୋଟେ ରେଷ୍ଟୁରାଣ୍ଟକୁ ରେଷ୍ଟୁରାଣ୍ଟ ଗଲା ପରେ ସେଠି ଆମେ ବିରିୟାନୀ ଖାଇଲୁ ସେ ତ ବିରିୟାନୀ ବହୁତ ସୁନ୍ଦର ଥିଲା ମାନେ ବହୁତ ଟେଷ୍ଟି ବି ଲାଗୁଥିଲା ବିରିୟାନୀ ତ ଖାଇବା ଦ୍ୱାରା ଆମକୁ ବହୁତ ଭଲ ଲାଗିଲା ବିରିୟାନୀ ତ ପଇସା ମାନେ ପଇସା ଦେଖିବାକୁ ଗଲେ ଆମକୁ ଖାଦ୍ୟଟା ବହୁତ ଭଲ ଲାଗିଲା ହଜାର ଟଙ୍କା ଦେଲୁ ସିନା କିନ୍ତୁ ଆମକୁ ଖାଇବାଟା ଏତେ ସ୍ୱାଦିଷ୍ଟ ଲାଗିଲା ଆମେ କେବେ ବି ଭାବିନଥିଲୁ ମୁଁ ଆମେ କେତେବେଳେ ବି ପଇସାକୁ ଦେଖିବା ନାହିଁ କାହିଁକି ନା ଆମେ ଖାଦ୍ୟକୁ ଦେଖିବା ଖାଦ୍ୟ କେମିତି ଟେଷ୍ଟି ଲାଗୁଛି ସେଠି ଇତ୍ୟାଦି ବିଭିନ୍ନ ବିଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ମିଳୁଥିଲା ତ ଆମକୁ ବହୁତ ଭୋକ ଲାଗିବା ଦ୍ୱାରା ଆମେ ବିରିୟାନୀ ଖାଇଲୁ ବିରିୟାନୀ ଖାଇବା ଦ୍ୱାରା ଆମକୁ ଏତେ ସ୍ୱାଦିଷ୍ଟ ଲାଗୁଥିଲା ଯେ ଆମେ କହି ବି ପାରିବୁନି ତ ମୁଁ ଆମର ଲୋକ ଘର ଲୋକମାନେ କହିଲେ ବିରିୟାନୀଟା ତ ବହୁତ ବଢ଼ିଆ ହେଇଛି ତ ଖାଇବା ପରେ ଆମେ ସେଠି ଖାଇଲୁ ଖାଇଲା ପରେ ଆମେ ଏକ ସ୍ପ୍ରାଇଟ୍ ପିଇଲୁ ସ୍ପ୍ରାଇଟ୍ ପିଇକି ଆସିଲୁ ଆସିଲା ପରେ ଆମେ ପୁଣି ଆଉ ଗୋଟେ ଜାଗାକୁ ଏମିତି ବୁଲୁ ବୁଲୁ ଆଉ ଗୋଟେ ଜାଗାରୁ ମୋମୋ ଦେଖି ଲୋଭ ଲାଗିଲା ମୋମୋ ଖାଇବା ପରେ ସେଠିର ବି ମୋମୋ ବହୁତ ସ୍ୱାଦିଷ୍ଟ ଥିଲା ସ୍ୱାଦିଷ୍ଟ ଥିଲା ମୋମୋ ଖାଇବା ଦ୍ୱାରା ସେଠି ମୋମୋ ଖୁବ୍ ବହୁତ ଭଲ ଲାଗଲା ଭଲ ଲାଗଲା ଦ୍ୱାରା ଆମେ ସେଠୁ ଖାଇଲୁ ଖାଇବା ଦ୍ୱାରା ଲୋକଙ୍କୁ ମୁଁ କହିଲି ବହୁତ ବଢ଼ିଆ ହେଇଛି ମୋମୋ କହିଲା ପରେ ମୋ ହଜବେଣ୍ଡ ବି କହିଲେ ବହୁତ ବଢ଼ିଆ ଲାଗୁଛି ମୋମୋ କହିଲା ପରେ ଆମେ ସେଠି ମିଶିକି ଖାଇଲୁ ଖାଇବା ପରେ ସେଠି ଶହେ ଟଙ୍କା ମୋମୋ ଫିସ୍ ଦେଲୁ ଆଉ ବିରିୟାନିର ହଜାର ଟଙ୍କା ଦେଲୁ ଖାଇବା ଦ୍ୱାରା ଆମେ ବହୁତ ଶାନ୍ତି ଲାଗଲା